ହଁ ଏଇ ପାଖ ବଜାର ଭୁବନ ଜ୍ଞାନ ଭଣ୍ଡାରରୁ ସେ ଯେଉଁ ଦୋକାନରୁ ମୁଁ ସେଇଠୁ ବହି ଟା ଆଣେ ଆଉ ସେଇଠି ଦରଦାମ ଭଲ ଥାଏ ଯେଉଁ ସେକେଣ୍ଡ ବହି ମାନେ ଯେଉଁ ପୁରୁଣା ହେଇଯାଇଥିବ ଯେଉଁ ବହି ସେ ବହି ମିଳେ ଯେତେବେଳେ ବି ଯେଉଁ ବହି ବି ମୁଁ ଖୋଜେ ସେ ବହି ସବୁ ମିଳେ ଆଉ କହିଲେ ବି ଅର୍ଡ଼ର କରିଦେଲେ ବି ସେ ଆଣିଦିଅନ୍ତି ବହିଟାକୁ ମାନେ ଖୋଜିବୁ ଯେତେବେଳ ଯେଉଁ ବହି ବି ମତେ ଭଲ ଲାଗେ ସେଇଠୁ କିଣେ ଆଉ ତା'ର ଦରଦାମ ବି ଭଲ ନିଅନ୍ତି ସେଥିପାଇଁ ମୁଁ ସେଇ ଦୋକାନରୁ ମୁଁ ବହି ଆଣିକି ପଢ଼େ